ହଁ ମୁଁ ଚାହୁଁଛି ମୋ ପୁଅ ମୋ ଭାଇ ପାଠ ପଢ଼ନ୍ତୁ ଦେଶର ଉଜ୍ଜ୍ୱଳ କରନ୍ତୁ ଭଲ ପାଠ ପଢ଼ି ମଣିଷ ହୁଅନ୍ତୁ ମୋର ଅଭାବକୁ ଦୂର କରନ୍ତୁ ଏବଂ ମୋର ଘରେ ଯେଉଁ ଅଭାବ ଅଛି ତାହାର ପୂରଣ କରନ୍ତୁ ଗାଡ଼ି ଟିଭି ଫ୍ରିଜ କୁଲର ଏସବୁ ଜିନିଷ ପାଠପଢ଼ି ସେ ଚାକିରୀ କରି ପଇସା ରୋଜଗାର କରି ଜିନିଷ ତିଆରି କରନ୍ତୁ ଏବଂ ମୋର ଦୁଃଖକୁ ଦୂର କରନ୍ତୁ ଆମର ଘରର ପରିସ୍ଥିତିକୁ ବଦଳେଇ ଦିଅନ୍ତୁ ଏବଂ ସବୁ ଲୋକଙ୍କ ଠାରେ ଚିହ୍ନା ପରିଚିତ ହୁଅନ୍ତୁ ଭଲ ପଇସା ଇନକମ କରି ଆମମାନଙ୍କର ଦୁଃଖ ଦୂର କରି ଆମମାନଙ୍କ ପାଇଁ ଖାଇବା ପିନ୍ଧିବା ଏବଂ ବାସଗୃହ ରହିବା ଇତ୍ୟାଦି ଆମର ଯୋଗେଇ ଦିଅନ୍ତୁ ଆମର ଦୁଃଖ ଦୂର କରି ଆମ ଆମ ପାଇଁ ଆମ ପୁଅ ଭଲ ଭଲ କାମ କରି ଦେଶର ନାଁ କରି ଗାଡି ଘୋଡ଼ା ଇତ୍ୟାଦି ମଧ୍ୟ କରିଦିଅନ୍ତୁ